ମୁଁ ଧାନ ରୋପଣ କରିବାପାଇଁ ଚାହୁଁଚି ଭାରତ ଗୋଟିଏ କୃଷି ପ୍ରଧାନ ଦେଶ ଏହି ଦେଶରେ ଧାନ ଗୋଟିଏ ମୁଖ୍ୟ ଚାଷ ଓଡ଼ିଶାରେ ମଧ୍ୟ ଧାନଚାଷ ବହୁଳ ପରିମାଣରେ କରାଯାଏ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଧାନଚାଷ କରାଯାଏ ଶାରଦ ଅଧିକ ଅମଳକ୍ଷମ ପ୍ରଭୃତି ବିଭିନ୍ନ ପ୍ରକାର ଧାନଚାଷ କରାଯାଏ ଶାରଦ ଧାନଚାଷ ଅଧିକ ପରିମାଣରେ କରାଯାଏ ଧାନଚାଷ ପୂର୍ବରୁ ଜମିକୁ ଥରେ ଦୁଇଥର ହଳ କରାଯାଇଥାଏ ଶାରଦ ଅଧିକ ଅମଳକ୍ଷମ ପ୍ରଭୃତି ବିଭିନ୍ନ ପ୍ରକାର ଧାନଚାଷ କରାଯାଏ ଶାରଦ ଧାନଚାଷ ଅଧିକ ପରିମାଣରେ କରାଯାଏ ଧାନଚାଷ ପୂର୍ବରୁ ଜମିକୁ ଥରେ ଦୁଇ ଥର ହଳ କରାଯାଇଥାଏ ଫଳରେ ମାଟି ଭଲ ଭାବରେ ଗୁଣ୍ଡ ହୋଇଯାଏ ତାପରେ ଜମିରେ ଗୋବର ଖତ ପ୍ରଭୃତି ପକାଇ ପୁନର୍ବାର ହଳ କରାଯାଏ ଶାରଦ ଧାନଚାଷ ଅଧିକ ପରିମାଣରେ କରାଯାଏ ଧାନଚାଷ ପୂର୍ବରୁ ଜମିକୁ ଥରେ ଦିଥର ହଳକରି ଯାଇଥାଏ ଫଳରେ ମାଟି ଭଲଭାବରେ ଗୁଣ୍ଡ ହୋଇଯାଏ ତା'ପରେ ଜମିରେ ଗୋବର ଖତ ପ୍ରଭୃତି ପକାଇ ପୁନର୍ବାର ହଳ କରାଯାଏ ବୈଶାଖମାସ ଅକ୍ଷୟତୃତୀୟା ଦିନ ଧାନ ଚାଷୀ ବିହନ ଅନୁକୂଳ କରେ ଜ୍ୟେଷ୍ଠମାସ ଶେଷ ପର୍ଯ୍ୟନ୍ତ ଧାନ ବୁଣାବୁଣି ଚାଲେ ଅଷାଢ଼ ମାସରେ ବର୍ଷା ହୁଏ ଧାନଗଛ ଉଠେ କ୍ରମେଣ କ୍ରମେ ଧାନଗଛ ବଢ଼େ ବେଶି ବର୍ଷା ହେଲେ ଧାନ ବୁଣାବୁଣି ନକରି ତଳି ପକାଇଥାନ୍ତି ତ ତଳି ବଢ଼ିଲେ ଓ ବଡ଼ ହୋଇ ପାଣି ଜମିଲେ ସେମାନେ ଲଗାଇଥାନ୍ତି ଏହିପରି ଭାବରେ ଧାନଚାଷ କରାଯାଏ ଡାଲିଜାତୀୟ ଚାଷ ମଧ୍ୟ କରାଯାଏ ଡାଲି ଆମ ଜାତିରେ ଅଞ୍ଚଳରେ ମଧ୍ୟ ଚାଷ କରାଯାଏ ମୁଗ ବିଭିନ୍ନ ପ୍ରକାର ତୈଳବୀଜ ମଧ୍ୟ ଆମ ଅଞ୍ଚଳରେ ଚାଷ କରାଯାଏ ଶଲା ବାଦାମ ମଧ୍ୟ ଚାଷ କରାଯାଏ ଆମର ମଧ୍ୟ ଚାଷ କରୁ